ମୁଁ ଗୋଟେ ଲ୍ୟାପଟପ୍ଟା କିଣିଥିଲି ଆସୁଏସ୍ ଲ୍ୟାପଟପ୍ କିଣିଥିଲି ବାକି ସେ ଲ୍ୟାପଟପ୍ର କିବୋର୍ଡ଼ ଫାର୍ଷ୍ଟ ଖରାପ ହୋଇଗଲା ତାପରେ ମାଉସ୍ ଖରାପ ହୋଇଗଲା ଚେଞ୍ଜ୍ କରୁଛି ସିନା ଚେଞ୍ଜ୍ କଲେ ବି ସେ ଖରାପ ହୋଇଯାଉଛି ଆଉ କିବୋର୍ଡ଼ରେ ମୋର ଇଏ ବି ଦେଖଉନି ଆପଣଙ୍କର ଲ୍ୟାପଟପ୍ରେ କିଛି ଦଶୁନି ତ ସେଇଟା ଚେଞ୍ଜ୍ କରିବା ପାଇଁ ମୁଁ ଦୋକାନକୁ ଗଲି ଦୋକାନକୁ ଦେବା ପରେ ସେ ଦୋକାନବାଲା କହୁଛି ଯେ ଡ଼େଟ୍ ଏକ୍ସପାୟାର୍ ହୋଇଗଲା ସେଥିପାଇଁ ସେଇଟା ରିଟର୍ନ ବି ନେଉନାହାନ୍ତି ଆଉ ଆଉ ଆମେ ଯାଇଥିଲୁ ଦୋକାନକୁ ଗଲୁ ଦୋକାନରେ ଆମକୁ ଡ଼ାଇରେକ୍ଟ ମନେ କରିଦେଉଛନ୍ତି ଯେ କହୁଛନ୍ତି ଆର ଡ଼େଟ୍ ଏକ୍ସପାୟାର୍ ହୋଇଗଲା ଏଇଟା ଆମେ ରିଟର୍ନ ନେଇପାରିବୁ ନାହିଁ ମୁଁ ବାରମ୍ବାର କହିଲି ଯେ ଏଟା ରିଟର୍ନ ନେଇଯାଆନ୍ତୁ ଆର ତ ବେଶୀ ଦିନ ହୋଇନି ମୁଁ ନେଇଯାଇଛି ମାସେଟିଏ ହୋଇଛି କି ନହୋଇଛି ବାକି ତାଙ୍କେ ନେଉନାହାନ୍ତି ସେୟା ପାଇଁ ମୋତେ ବେଶୀ ଖରାପ ଲାଗୁଛି ଏମିତି ଗଲେ ତ ଭଲ ନାହିଁ ନା